ହଁ ମୁଁ ସୋସିଆଲ୍ ମିଡ଼ିଆରେ ଫୋଟୋ ପୋଷ୍ଟ୍ କରେ ଫେସବୁକ୍ ହ୍ଵାଟସପ୍ ଆଉ ସବୁ ଯାହା ଅଛି ଇଏରେ ସବୁ କରେ ତା ଫଳରେ ମୋ ସାଙ୍ଗସାଥିମାନେ ଦେଖନ୍ତୁ ସେୟାର୍ ବି କରନ୍ତୁ ଲାଇକ୍ ବି କରନ୍ତୁ ମୁଁ ବି ତାଙ୍କ ଫୋଟୋ ଫୋଟୋ ଦେଖେ